ହଁ ଏଇ ବିଜ୍ଞାପନ ଗୁଡ଼ିକ ସବୁ ଯେମିତି ଟି ଭି ଫିବିରେ ଦେଉଛି ସେଥିପାଇଁ ବିଜ୍ଞାପନ କୌଣସି ଜିନିଷର କରିବା ପାଇଁ ହେଲେ ଇଣ୍ଟର୍ନେଟ୍ରୁ ଆମେ ଜାଣୁ ଏଇ ପିଲାମାନେ ସବୁ କହୁଛନ୍ତି ଆଉଟା ୟୁଟୁବ୍ ୟୁଟୁବ୍ରେ ଭିଡ଼ିଓ ଦେଖିକରି ଜାଣୁ ପିଲାମାନେ ଦେଖାନ୍ତି ବିଜ୍ଞାପନ କେମିତି ହେବ ତା' ଛଡ଼ା ବିଜ୍ଞାପନ କେନ୍ଦ୍ରମାନଙ୍କର ସବୁ ଠିକଣା ଫୋନ୍ ନମ୍ବର୍ ସବୁଥାଏ ସେମାନଙ୍କ ସହିତ ଯୋଗାଯୋଗ କରୁ ଏବଂ ଏହି ମାଧ୍ୟମରେ ଆମେ ବିଜ୍ଞାପନ ଦେବାପାଇଁ ଅଧିକ ଲୋକଙ୍କୁ ଜଣାଇବା ପାଇଁ ଏହି ସବୁ ମାଧ୍ୟମରେ ହୋଇଥାଏ